ନାଗରିକଙ୍କ ସୁରକ୍ଷା ଓ ସମାଜର ଶାନ୍ତି ବଜାୟ ରଖିବା ବହୁତ ବଡ଼ ବ୍ୟାପାର ତାକୁ ରଖିବାପାଇଁକା ସମସ୍ତଙ୍କ ପାଖରେ ସେହିଭଳିଆ ମାନସିକତା ରହିବା ଦରକାର ସମସ୍ତେ ଶିକ୍ଷାଗତ ଦିଗରେ ସମସ୍ତେ ଉନ୍ନତି ରହିଲେ ହିଁ ଆମେ ସୁରକ୍ଷା ଦେଇପାରିବା ସୁରକ୍ଷା ଗୋଟିଏ ମାନସିକତାରୁ ଆସିଥାଏ ଯଦି ଆମେ ସୁରକ୍ଷା ଦେବାର ମାନସିକତା ରଖିବା ତା'ହେଲେ ଆମ ପାଖରେ ଘଟୁଥିବା କୌଣସି ଅଘଟଣକୁ ଆମେ ଏଡ଼ାଇଦେଇପାରିବା ଆମେ ସେଠିକି ଯିବା ଏବଂ ସେ ଅଘଟଣ କେମିତି ନଘଟିବ ତାର କ'ଣ ମୂଳ କ'ଣ ପାଇଁ ଅଘଟଣ ଘଟିବାର ମୂଳ କାରଣ କ'ଣ ତାକୁ ଖୋଜିବା ଆଉ ସେ ସୁରକ୍ଷା ଆମେ ସେହି ଯାଗାରେ ଯେଉଁମାନେ ପୀଡ଼ିତା ଥିବେ ବା କୌଣସି କାରଣରୁ କିଛି ଅଘଟଣ ଘଟିଥାଏ ତା'ହେଲେ ସେ ଯାଗାରେ ଆମେ ପୀଡ଼ିତାଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା କରିବା ଆଉ ଶାନ୍ତି ବଜାୟ ରଖିବା ତେଣୁ ଆକୁ ଉନ୍ନତି କରିବା ପାଇଁକା ଆମକୁ ପ୍ରଥମେ ପ୍ରଥମରୁ ଆରମ୍ଭ କରିବାକୁ ପଡ଼ିବ ଗୋଟିଏ ଶିଶୁକୁ ତାକୁ ତା'ର ଶିକ୍ଷାର ଆରମ୍ଭରୁ ଜଣାଇବାକୁ ପଡ଼ିବ ଯେ ଅସାମାଜିକତା କ'ଣ ଅସାମାଜିକତାରୁ କେମିତି ଦୂରେଇ ରହିବା ତା'ହେଲେ ଭବିଷ୍ୟତରେ ସିଏ ଆଗକୁ ଆଉ କୌଣସି ପ୍ରକାର ଦୁ ଦୁଷ୍କର୍ମଜନିତ କାମ କରିବନି ଯେଉଁଥିରେ କି ଆମ ଆମ ରାଜ୍ୟ ପାଇଁ ବା ଆମ ଅଞ୍ଚଳ ପାଇଁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ଦେଶରେ ଯେଉଁ ବଢ଼ୁଛି ବର୍ତ୍ତମାନ ଅପରାଧ ହାର କାରଣ ହେଉଛି ଅର୍ଥନୀତିକ ବ୍ୟବସ୍ଥା ତା'ପରେ ତା'ର ଶିକ୍ଷାଗତର କୁପ୍ରଭାବ ଏବଂ ମାଦକଦ୍ରବ୍ୟର ବହୁଳ ପ୍ରଚାର ପ୍ରସାର ସେହି ଯେଉଁ ଜିନିଷଗୁଡ଼ା ଯଦି ଆମେ ରୋକିପାରିବା ମଦ ବିରୋଧ କରିପାରିବା କୌଣସି ପ୍ରକାର ଆମେ ଯେଉଁ ନେଉଛେ ନିଶା ନିବାରଣ କରିପାରିବା ତା'ହେଲେ ଆମେ ନିଶ୍ଚୟ ଏହିପ୍ରକାର ଜିନିଷରୁ ନିଜକୁ ମୁକୁଳାଇପାରିବା